ହଁ ବହି ପଢ଼ାବାର୍ନେ ପୁସ୍ତକ ବହି ପଢ଼ାବାର୍ନେ ତ ମତେ ଟିକେ ଏ ରହସ୍ୟମୟ ବହିମାନେ ଏକା ଭଲ୍ ଲାଗ୍ସି ମଝିରେ ଗୁଟେ ଷ୍ଟୋରୀ ବହି ପଢ଼ିଥିଲି ମୁଇଁ ଯେନ୍ଟା କି ଆମର୍ ଗୁଟେ ଲୋକାଲ୍ ଆମର୍ କଳାହାଣ୍ଡି ଭାଷାନେ ଗୁଟେ କବି ଅଛନ୍ ସେ ଲେଖିଥିଲେ ଯେନ୍ଟାକି ବେଣୁଧର୍ ନାଗ୍ ବୋଲିକରି ସେ ଲୋକ୍ ଆମର୍ ଇ ପାଖର୍ଆଖର୍ ତାଙ୍କର୍ ପୁସ୍ତକ ହେତ୍କି ଇ'ଟା ତ ନେଇ ହେବାର୍ ଯେ ରହସ୍ୟମୟ ରହେସି ଯେନ୍ଟା କି ଭଲ୍ ଲାଗ୍ସି ଆରୁ ପରିବାର୍ ଲୋକ୍ମାନ୍ଙ୍କର୍ ବିଷୟନେ ବି ସେ ଲୋକ୍ କେନ୍ତା କେ ତାଙ୍କର୍ ରିଲେସନ୍ ମାନର୍ ବଞ୍ଚେଇ ପାର୍ବେ ତାଙ୍କର୍ ଯେତେ ସବୁ ଅଛେ ସେଟା ମାନ ବଞ୍ଚେଇ ପାର୍ବେ ସେ ହିସାବ୍ରେ ସେ ଲେଖ୍ସନ୍ ଆର୍ ରହସ୍ୟମୟ ଏକା ଭଲ୍ ଲାଗ୍ସି ଆଗ୍କେ କା'ଣା ହେବା ବଲି ଆମେ ଜାଣି ନେଇ ଥିମା ଧିରୁ ଧିରୁ ଇଣ୍ଟରେଷ୍ଟ୍ ବଢ଼ୁଥିବା ଯେ ଆମେ ସେ ବହିକେ ପଢ଼ି ପଢ଼ି ପଢ଼ି ପଢ଼ି ଯାଉଁଥିମା ରାତିରେ ଦିନେ ଦିନେ ମୁଇଁ ତ ଏନ୍ତା ରହସ୍ୟମୟ ବହିମାନେ ତ ପ୍ରାୟ ନାଇ ପଢ଼େ ଘର୍ର କାମ୍ ମାନ କର୍ସି କେଭେ କେନ୍ତା ପଢ଼୍ସି ଯେ ଭଲ୍ ଇଣ୍ଟରେଷ୍ଟ୍ ଲାଗ୍ସି ଆରୁ ଅଲ୍ଗା ବହିମାନ ଟିକେ ପଢ଼୍ବା କେ ଭଲ୍ ନାଇ ଲାଗେ ଆରୁ ପାଠ୍ ପଢ଼୍ଲା ବେଲେ ତ ଇ ବହିମାନେ ପଢ଼ୁଥିଲୁଁ